ମୋ ଘରେ ରଖିଥିବା ଗୃହପାଳିତ ପଶୁ ହେଲା ଗାଈ କୁକୁଡ଼ା କୁକୁର ବିଲେଇ ଶୁଆ ଏମାନଙ୍କୁ ସକାଳୁ ଉଠିଲେ ମୁଁ ଗୁହାଳ ପୋଛିବାକୁ ଯାଏ ଗାଈ ଖାଇବାକୁ ଦିଏ ଗାଈ ଖାଇସାରି ତାକୁ କ୍ଷୀର ଦୁଏଁ କ୍ଷୀର ବେପାରିକି ଲଗାଇ ଦିଏ ଏବଂ ସେମାନେ ଯାଆନ୍ତି ତାପରେ କୁକୁରକୁ ଛାଡ଼େ କୁକୁର ଗାଧୋଇ ଦିଏ ଗାଧେଇ ତାଙ୍କୁ ଖାଇବାକୁ ଦିଏ ଖାଇବାକୁ ଦେଇସାରି ତାଙ୍କୁ ଘରେ ଫ୍ୟାନ ହେରିକା ଲଗେଇ ତାଙ୍କୁ ଛାଡ଼ିଦିଏ ଶୁଆ ଶୁଆକୁ ଖାଇବାକୁ ଦିଏ ଶୁଆ ବୁଟ ଏବଂ କଦଳୀ ଖାଇବାକୁ ଦେଇଦିଏ ସକାଳୁ ସେମାନଙ୍କୁ ଖାଇବାକୁ ଦେଇସାରି ସେ ତାଙ୍କର କାର୍ଯ୍ୟ ଶେଷ ହୁଏ ବିଲେଇ ତାର କ୍ଷୀର ଟି ଖାଏ ଆଉ କ୍ଷୀର ତାଙ୍କୁ ଦିଏ କୁକୁଡ଼ା କୁକୁଡ଼ା ସକାଳୁ ଉଠି ତାଙ୍କୁ ଦାନା ପାଣି ତାଙ୍କ ଜାଗାରେ ଥୋଇ ଦିଏ ସିଏ ତାଙ୍କର ଖାଇବେ ତାଙ୍କ ଭିତରୁ ଅଣ୍ଡା ଥିବ ତାଙ୍କୁ ବାହାର କରିକି ଆଣେ ଘର ଭିତରୁ ଅଣ୍ଡା ବାହାର କରିକି ଆଣେ ଏବଂ ତାକୁ ବ୍ୟବସାୟରେ ଲଗାଇଦିଏ ସେମାନଙ୍କର ଏଇ ସବୁ କାର୍ଯ୍ୟ କରି ମୁଁ ଗୃହପାଳିତ ପଶୁ ଘରେ ପାଳିତ ପୋଷଣ କରିଛି